ହଁ ଦିଦି ନମସ୍କାର ମୋ ପାଖରେ ସୁନା ଥିଲା ଗୋଟେ ଭରି ଗୋଟେ ହାର ଗୋଟେ ବନାବାର ଥିଲା ହଏ ଡିଜାଇନ୍ କରିହେବା ସେ ଭିତରେ ନାଁ ବି ଲେଖି ହେଉଥିବ ଯେନ୍ତା କିଣିଲ ଚେନ୍ କିଣିଲ ସୁନା ଚେନ୍ ଯଦି କିଣିଲେ କେତେ ପଡ଼ବା ଚେନ୍ ଭରିଏ ହେଲେ କେତେ ଲମ୍ବା ହେବ ଗୋଟେ ଭରି ଆଉ ମୁଦି ଗୋଟେ ବନାବାର ଥିଲା କିଣବି ହେଲେ ସେ ପାଞ୍ଚ ଛଅ ଦିନି ଛାଡ଼ିକରି କିଣବି ଆଉ ଆଉ କାଣା କାଣା ବନଉଛ ଆଉ କାଣା କାଣା ବନଉଛ ଗୋଟେ ଚେନ୍ ଗୋଟେ ଦରକାର ଥିଲା ଆଉ ହାର ଗୋଟେ ଦରକାର ଥିଲା ହାର

କେତେଦିନ ପରେ ମୁଁ ତ ଏ ପାଞ୍ଚ ଛଅ ଦିନି ଛାଡ଼ିକରି ଯିମି ବୋଲୁଛେଁ

ଆଡ଼ଭାନ୍ସ ମୁଇଁ କେତେ ଦେବାକୁ ପଡ଼ବା ନାଇଁ ହେଲେ ଟୋଟାଲ୍ ଦୁଇ ଦୁଇ ଲାକ୍ଷ୍ କେତେ ଗୋଟେ ବୋଲୁଛନ୍ ହେଲେ ଆଡ଼ଭାନ୍ସ ନ ଦେଲେ କେତେ ଦେବି କାଁ ହଉ ଠିକ୍ କହୁଛ ଠିକ୍ ଅଛି ହଁ କଲା ଏଇଟା ନା ନାଇଁ ହେଲେ ମୁଇଁ କରବି ଏଇତ

ସତର ହଜାର ଗୋଟେ ସତର ହଜାର ସତର ହଜାର ସତର ହଜାର

ଯିବା ବୋଇଲେ ହେଲା ତ ପାଞ୍ଚ ଛଅ ଦିନି ଛାଡ଼ି କରି ଯିମି ଏଖା ବୋଲୁଛେଁ ହଁ ହଁ ଆଉ ଯିମି ରଖଛେ ହଁ ହଁ